ଆମର ଏଠି ଜଗତସିଂହର ଜିଲ୍ଲାରେ ତ ନାହିଁ ଖଣିଜ ପଦାର୍ଥ ସାମୁଦ୍ରିକ ସମ୍ପଦ ଅଛି ସମୁଦ୍ର ଆମର ଏଇ ପାଖାପାଖି ହବ ପଚାଶ କିଲୋମିଟର ପାଖାପାଖି ହବ ପଚିଶ କିଲୋମିଟର ପାଖାପାଖି ସେଠି ବହୁତ ଲୋକ ମାଛ ସମୁଦ୍ରରୁ ଧରିକିରି ତାଙ୍କର ବୋଟ ଫୋଟରେ ଯାଇ ମାଛ ଧରି ତାଙ୍କର ଗୁଜୁରାଣ ମେଣ୍ଟଣ କରନ୍ତି ବହୁତ କେତେ ପ୍ରକାରର ମାଛ ସବୁ ଧରିକିରି ବହୁତ ବିକ୍ରି କରନ୍ତି ତେଣୁ ସେ ମାଛ ବି ସେଠି ସବୁ ଗାଁ ଗହଳିିକି ବି ଆସେ ବେକାରୀ ସବୁ ଆଣିକିରି ବିକନ୍ତି ତେଣୁ ସେ ଭଲ ପଇସା ତା' ଦେହରୁ ଆମଦାନୀ କରନ୍ତି